ମୁଁ ଜଣେ କଳାକାର ଭାବରେ ମୋ ହିସାବରେ ମୁଁ ମୋ ବିକି ବହୁତ ପ୍ରକାର ଆହ୍ୱାନରେ ମୁଁ ଚାହିଁଛି ହେଲେ ମୋର ବି ବହୁତ ଅସୁବିଧା ହେଉଛି କାରଣ ମୁଁ ଯେବେ ପ୍ରଥମେ ଚିତ୍ରାଙ୍କନ କରଉଥିଲି ସେଟ ସମୟରେ ମୋତେ ବହୁତ ପ୍ରକାର ଲୋକ ଆସି କହୁଥିଲେ ଯେ ତୋର ଚିତ୍ରଙ୍କନରେ ହେବ ନାହିଁ କେବେ ବି ହେବନି ସେଥିପାଇଁ ସେ କେବେ ହେଲେ ବି ମୋତେ ବହୁତ ମୁଁ ଖରାପ ଚିନ୍ତାରେ ମୋତେ ପକାଇଦଉଥିଲେ ହେଲେ ମୁଁ ତା ମାନିଲି ନାହିଁ ଆଉ ଧୀରେ ଧୀରେ ମୋ ହିସାବରେ ମୁଁ କରିବାକୁ ଲାଗିଲି ହେଲେ ଚିତ୍ରାଙ୍କନ କରିବା ପାଇଁ ପ୍ରଥମେ ଆମେ ମୋତେ ବିଭିନ୍ନ ପ୍ରକାର ସାମଗ୍ରୀ ଦରକାର ସାମଗ୍ରୀ ଗୋଟେ ଗଛ ଗଟେ ଗଛ ଅଛି ତାହାକୁ ତା'ର ଉପରେ ଚିତ୍ର କାଟିବା ପାଇଁ ମୋତେ ଯାହା ବି ହଉ ତାକୁ ଟିକେ ପ୍ରଥମେ ନିରକ୍ଷଣ କରି ବୋଲି ସେଠି ସେ ଦେଖିବାକୁ ପାଇଁ ପଡ଼ିବ ଆଉ ସେ ଗଛର ଦେଖିବା ପରେ ସେ ଗଛଟିର ବିଭିନ୍ନକୁ ମୁଁ ଦେଖି ତାପରେ ଟିକେ ଆଉ ଆଉ ଆଉ ଭଲ ଚିତ୍ର କେମିତି କରିପାରିବି ତାହା ହଉ ମୋତେ କରିବାକୁ ପଡ଼ିବ ଆଉ ସେଇଥିପାଇଁ ଚିତ୍ରାଙ୍କନ କରିବା ଦରକାର ଆଉ ଚିତ୍ରାଙ୍କନର ମୋତେ ଗୋଟିଏ ମହୋତ୍ସବ ପରି କରିବା ଦରକାର ସେ ମହୋତ୍ସବରେ ଚିତ୍ରର ପ୍ରଦର୍ଶନୀ କରି ତାହା ବିଭିନ୍ନ ଲୋକଙ୍କର ଦେଖିବାକୁ ପଡ଼ିବ ସେ ଚିତ୍ରାଙ୍କନର ପ୍ରଦର୍ଶନୀରେ ମୁଁ ଉଠେଇଥିବା ଚିତ୍ର ଓ ବିଭିନ୍ନ ପ୍ରକାର ପିଲାମାନଙ୍କର ଚିତ୍ରକୁ ନେଇ ପ୍ରଦର୍ଶନୀ କଲେ ତାହା ତାହା ବହୁତ ଭଲ ହେବ ଏହା ହେଉଛି ମୋର ଅନୁଭବ ଆଉ ମୋର ଅନୁଭବ ଏହା ଏହିସବୁ ହୋଇଅଛି